ହେଲୋ ଖାଲି ହେଲୋ ହଁ ହେଲୋ ଆପଣଙ୍କ କ'ଣ କଣ ଆପଣଙ୍କ ଖାଇବା ପାଇଁ କ'ଣ ଛଣାଛଣି କରୁଛନ୍ତି ହଁ ଡାଲି ଭାତ

ହଁ ଖାଇବ ଆଳୁ ଆଉ ପିଆଜର ରେଟ୍ କେତେ ଆଉ ବରା ହଁ ହଉ ହଉ ଭଲକିରି ଟିଫିନ୍ କରିକି ଖୁଆ ଭଲ ସେଲିଙ୍ଗ୍ ଚାଲିଛି କି ହଁ ହଁ କୋଉଟା କେତେ ରେଟ୍ରେ ଲୋକମାନେ ନେଉଛନ୍ତି ଖାଉଛନ୍ତି କୁହ ହଉ ସେତିକିରେ ଶହେ ଦୁଇଶହ ହଁ ଭଲ ଭାବେ ଖାଲି ନେଉ ହଁ ହଁ ସବୁ ନେବାକୁ ଚାହୁଁଛି ଖାଇବାକୁ ବି ଚାହୁଁଛି ସୁରାଟ ଆସିକି ଭଲ କୋଉଠି ହୁଁ ହେଲୋ ବଡ଼ ତ ବଡ଼ ବିଜନେସ୍ କରିବା ପାଇଁ ସେଲିଙ୍ଗ୍ କର ହେଲେ ସୁରାଟ ଆଡ଼େ ହେଲେ ଚାଲିବ ହଁ ହଉ ରୁହ ହଁ ହଁ ମିଳିବ ହଁ ମୁଁ ରଖିଲି ଏବେ ଶାନ୍ତିରେ ନିଅ